ଟ୍ରାଭେଲ୍ ଏଜେନ୍ସି କହୁଛନ୍ତି ମୁଁ ପିପଳଧ ଗ୍ରାମ ଗାଁରୁ କହୁଥିଲି କି ମୁଁ ଆମର ସାତ ଆଠ ଜଣ ସାଙ୍ଗମାନେ ଆମେ ଭୁବନେଶ୍ୱର ନନ୍ଦନକାନନ ବୁଲିବା ପାଇଁ ଯିବୁ ସେଇଥିପାଇଁ ମୁଁ ଗାଡ଼ିର ପ୍ରାଇସ୍ ରେଟ୍ ଆଉ କେତେଜଣ ଯିବେ କେମିତି ଯିବୁ ସେଇ ବିଷୟରେ କଥା ହେବା ପାଇଁଁ ଫୋନ୍ କରିଥିଲି ହଉ ଆମେ ଆଠ ଜଣ ଯିବୁ ଆଉ କେତେ ଟଙ୍କା କ'ଣ ଆମକୁ କହିଲେ ଆମେ ସେଇ ହିସାବରେ କେତେ ଜଣ ଯିବୁ ରେଡ଼ି ହେବୁ ବାହାରିକୁ ପ୍ରସ୍ତୁତ ହୋଇକି

ପଇସାଟା ଏଇ ଟ୍ରାଭେଲ୍ ଗାଡ଼ି ଆଉ ବୋଲେରୋ ଯାହା ହେଉ ଦୁଇଟା ଗାଡ଼ିର ପଇସା ଆପଣ କୁହନ୍ତୁ ଯେଉଁଟା ଆମକୁ ଠିକ୍ ଲାଗିବ ଆମେ ସେଇ ଗାଡ଼ିରେ ଯିବୁ କି ଯେଉଁଥିରେ ଅଧିକ ଲୋକ ଯାଉଥିବେ ଆମେ ସାଙ୍ଗମାନେ ଆଠ ନଅ ଜଣ ହେଲୁଣୁ ଯେଉଁ ଗାଡ଼ିରେ ଆମେ ଯାଇପାରିବୁ ସେଇ ଗାଡ଼ିରେ ଆମେ ଆମକୁ ଯେଉଁଟା ସୁଇଟେବୁଲ୍ ଲାଗିବ ଯେଉଁଟା ଭଲ ଲାଗିବ ପସନ୍ଦ ଆସିବ ଆମେ ସେଇଥିରେ ଯିବୁ କି ପ୍ରାଇସ୍ ଯେଉଁଥିରେ କମ୍ ହେବ କି ଗାଡ଼ିରେ ଲୋକ ସଂଖ୍ୟା ଅଧିକା ସେଇ ଗାଡ଼ିରେ ଆମେ ଯିବୁ ଆମେ ଭୁବନେଶ୍ୱରର ସବୁ ଜାଗା ବୁଲିବା ପାଇଁ ଚାହୁଁଛୁ ନନ୍ଦନକାନନ ଲିଙ୍ଗରାଜ ମନ୍ଦିର ଅନ୍ୟାନ୍ୟ ସବୁ ଜାଗା ବୁଲି ଦେଖିବା ପାଇଁ ଚାହୁଁଛୁ ସେଇ ହିସାବରେ ଆପଣ ସବୁରେ ଭୁବନେଶ୍ୱରଟା ଟୋଟାଲି କେତେ ପଇସା ଲାଗିବ ଆମକୁ କହିଲେ ଆମେ ସେଇ ହିସାବରେ ବାହାରିବୁ ଆଉ ଯିବୁ ଆଠ କି ଆଠ ଜଣ କି ନଅ ଜଣ ଆପଣ ଯଦି ବୋଲେରୋ ଗାଡ଼ିରେ ଆଠ ଜଣ ଯିବେ ଟ୍ରାଭେଲା ଗାଡ଼ିରେ ନଅ ଜଣ ଯିବେ ତାହେଲେ ଆମେ ସେଇ ଟ୍ରାଭେଲା ଗାଡ଼ିରେ ଯିବୁ ପଇସାଟା କହିଦେଲେ ଆମେ ସେଇ ହିସାବରେ ସକାଳୁ ପ୍ରସ୍ତୁତ ହେବୁ ଆଉ ପଇସା ସେଇ ହିସାବରେ ରେଡ଼ି କରିବୁ ଆଉ ଆମେ ଯିବୁ ଆଜ୍ଞା